ମୋର ଚିତ୍ର କଳା ପ୍ରତି ବହୁତ ଆଗ୍ରହୀ ଅଛି ଭାରତୀୟ ଚିତ୍ର ମୁଁ ବହୁତ କରିଥାଏ ଯେଉଁଥିରେ କି ମୁଁ ସେ ଗଛ ପାହାଡ଼ ଆଉ ଲୁଗା ଧଡ଼ି ଆଉ କିଛି ଲୋକଙ୍କୁ ଦେଖିକରି ମୁଁ ଛବି ଆଙ୍କି ଦେଇଥାଏ ଯେମିତି କି ତା'ର ରଙ୍ଗ ସବୁ ଦେଇକି ଡିଟୋ ସେମିତି କରିଦେଇଥାଏ ସେଥିରେ ମୋର ବହୁତ ଆଗ୍ରହୀ ଅଛି ଛୋଟ ବେଳୁ ତ ମୁଁ ଯେତେବେଳେ ବି ଖାତା ପେନ୍ ଧରିଥାଏ ତ ମୋର ଚିତ୍ରରେ ବହୁତ ଆଗ୍ରହୀ ଥିବାରୁ ମୁଁ ସବୁବେଳେ ଚିତ୍ର ଆଙ୍କିଥାଏ ତ ଯେଉଁଠି ଯାହା ବି ଦେଖିଲି ସେସବୁକୁ ଦେଖିକି ଆଙ୍କି ଦେଇଥାଏ ଗଛ ହେଉ କି ସେ ଲୁଗା ଧଡ଼ି ଯାହାବି ତ ଧର ଆଉ ବିଲଡ଼ିଙ୍ଗ ଯଦି ଘର ଦେଖିଲି ତା ସେସବୁ ବି ବନାଇବାକୁ ମୋତେ ବହୁତ ଭଲ ଲାଗେ ତ ସେଥିପାଇଁ ମୋର ବହୁତ ଆଗ୍ରହୀ ସେଥିପାଇଁ ମୁଁ ଚିତ୍ର କଳାକୁ ବହୁତ ଆଗ୍ରହୀ ହୋଇକି ଚିତ୍ର କରିଥାଏ